ଆମେ ପ୍ରାୟତଃ ପଶୁଗୁଡ଼ିକୁ ବ୍ରହ୍ମପୁରରୁ କିଣୁଛୁ ଆଉ ଆମ ପାଖରେ ଅଛନ୍ତି କୁକୁର ବିଲେଇ ଏ ଦୁଇ ଜଣ ପଶୁ ଅଛନ୍ତି ଏବଂ ସେମାନଙ୍କର ମୂଲ୍ୟ ଆମେ କୁକୁରକୁ ଆଣିଥିଲୁ ପାଞ୍ଚ ହଜାର ବିଲେଇକୁ ଆଣିଥିଲୁ ସାତ ସାତ ହଜାରରେ ତ ଏ ପର୍ଯ୍ୟନ୍ତ ସେମାନେ କୁକୁରର ତିନି ଚାରିଟା ପିଲା ହେଲେଣି ଆଉ ବିଲେଇର ପାଞ୍ଚଟା ପିଲା ହେଲେଣି ତ ସେଇ ସେମାନଙ୍କର ପିଲା ଗୁଡ଼ିକୁ ଆମେ ପୁଣି ବହୁତ ମୂଲ୍ୟରେ ବିକ୍ରି କରୁଛୁ ଯେପରିକି ଆମର ରୋଜଗାର ଏବେ ହେଲାଣି ପନ୍ଦର ହଜାର ପନ୍ଦର ହଜାର ସତର ହଜାର ଭିତରେ ହେଉଛି କୁକୁର ଏକ ବିଶ୍ଵସ୍ତ ପାାଣି ଆପଣ ଜାଣିଛନ୍ତି ତ ସେ କୁକୁରଟାକୁ ଆମକୁ କିପରି କୁକୁର କୁକୁର ଆମର ଘର ଯଗିଥାଏ ବିଲେଇ ବିଲେଇ ବି ବହୁତ କିଛି ସାହାଯ୍ୟ କରିଥାଏ କୁକୁର କୁକୁର ଏପରିକି ବହୁତ ଜିନିଷ ମଧ୍ୟ ଆମକୁ ଯୋଗେଇ ଥାଏ ଏପରି ମୁଁ ବହୁତ କିଛି ଏବଂ ଆମର ରୋଜଗାର ହେଉଛି ପନ୍ଦରରୁ ସତର ହଜାର